ଆମ ଜିଲ୍ଲା ଯାଜପୁରର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟଗୁଡ଼ିକ ମଧ୍ୟରୁ କୁମାରପୂର୍ଣ୍ଣିମା ରଜ ହେଉଛି ଅନ୍ୟତମ ରଜ ତିନି ଦିନ ପାଳନ କରାଯାଏ ପ୍ରଥମ ରଜ ଦ୍ୱିତୀୟ ରଜ ଆଉ ତୃତୀୟ ରଜ ପ୍ରଥମ ରଜ ଦିନ ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ପାନ ଖାଇ ଦୋଳି ଖେଳିଥାଆନ୍ତି ଏବଂ ପୁଅ ଛୁଆମାନେ ସେମାନେ ବି ମଧ୍ୟ କବାଡ଼ି ଖେଳିଥାନ୍ତି ଚତୁର୍ଥ ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଏ ଶିଳ ଶିଳପୁଆକୁ ପୂଜା କରାଯାଏ ଆଉ ମାଟି ମା'କୁ ସେହିଦିନ ପୂଜା କରାଯାଏ ତିନି ଚାରି ଦିନ ପର୍ଯ୍ୟନ୍ତ ଝିଅମାନେ ଠାକୁରଙ୍କୁ ପୂଜା କରନ୍ତି ନାହିଁ କୁମାର ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ସକାଳ ବେଳା ଦିନ ବୃନ୍ଦାବତୀକୁ ପୂଜା କରନ୍ତି ଆଉ ରାତିରେ ସେମାନେ ଚାନ୍ଦକୁ ପୂଜା କରନ୍ତି